ଲାଇଭ୍ ମଡ଼େଲ୍ ସ୍ଥିର ଜୀବନ ସେଇଟା ଆକର୍ଷିତ ହୋଇଛେ ସେଇ ଅନୁଭୂତି ବହୁତ ଭଲ ଥିଲା ଏବଂ ଏଠାରେ ମଧ୍ୟ ବହୁତ କଷ୍ଟ ଭୋଗିବାକୁ ପଡ଼ିଥିଲା ବହୁତ କଷ୍ଟ ପଲା ପରେ ମୁଁ ଆଗକୁ ଯାଇଛି ଲାଇଭ୍ ମଡ଼େଲ୍ ହେବା ପାଇଁ ବହୁତ ହିଁ ଟ୍ୟାଲେଣ୍ଟ ଦରକାର ବହୁତ ଶକ୍ତି ଦରକାର ବହୁତ କିଛି କାର୍ଯ୍ୟ କରିବାର ସାହସତ୍ୱ କାର୍ଯ୍ୟ ଦ୍ୱାରା ଆମକୁ କିଛି ସଫଳାତର ସୁଯୋଗ ମିଳିଥାଏ ଏବଂ ଏଥିରେ ତ ବହୁତ କଷ୍ଟ କରିବାକୁ ପଡ଼ିଥାଏ ଲାଇଭ୍ ମଡ଼େଲ୍ କିମ୍ବା ସ୍ଥିର ଜୀବନ ସେଇଟାକୁ ଆକର୍ଷିତ ବହୁତ ହବାକୁ ହେଲେ ବହୁତ ହି କଷ୍ଟ କରିବାକୁ ପଡ଼ିଥାଏ ଅନୁଭତ କହିବାକୁ ଗଲେ ବହୁତଗୁଡ଼ାଏ ଥାଏ ଯାହାକୁ ଆମେ ଏ ପର୍ଯ୍ୟନ୍ତ ବର୍ଣ୍ଣନା କରିନୁ କିନ୍ତୁ ବହୁତ ଯାଏ ଯିଏ କରିସି ସେ ଜାଣିଥିବ କେତେ କଷ୍ଟକର ଏ କାମ ହେଲେ ମଧ୍ୟ ଯେତେ କଷ୍ଟ ହେଉନା କାହିଁକି ଗୋଟେ ଲାଇଭ୍ ମଡେଲ୍ ହେବାକୁ ବହୁତ ଇଚ୍ଛା ଥାଏ ଲୋକମାନଙ୍କର ତ ମୋର ବି ଥିଲା ଏବଂ ସେ ପଥରେ ମୁଁ ଚାଲୁଛି କେବେ ନହେଲେ କେବେ ତ ମୁଁ ସଫଳତାର ହାତ ଧରିକି ହିଁ ରହିବି ଏବଂ ସଫଳତାଳକୁ ମୁଁ ଆଗକୁ ସଫଳତା ହେଲା ପରେ ମୁଁ ନିଜ କେତେ ଗର୍ବ ଫିଲ୍ କରିବି ମୋ ଘର ଲୋକ ବହୁତ ଖୁସି ହେବେ ମଡ଼େଲ୍ ଲାଇଭ୍ ମଡ଼େଲ୍ ସ୍ଥିର ଜୀବନ ବହୁତ ଭଲ କାର୍ଯ୍ୟ ହୋଇଥାଏ ସମସ୍ତଙ୍କ ଜୀବନ ପାଇଁ ଗୋଟେ ସୁଯୋଗ ହୋଇଥାଏ ଏହାଁ ତେଣୁ କରିବାଟା ବହୁତ କଷ୍ଟ ହେଲେ ମଧ୍ୟ ମୁଁ ଗଲେ ସହଜ ହୋଇଥାଏ